ଗାଁ ଆଉ ସହର ମଧ୍ୟରେ ବହୁତ ପାର୍ଥକ୍ୟ ଅଛି ଗାଁରେ ଆମେ ସମସ୍ତେ ମିଳିମିଶି ରହିଥାଉ ପରିବେଶ ଆମ ପରିବେଶରେ ମାନେ ଠିକ ଭାବରେ ଖାପଖୁଆଇ ଚଳି ଚଳିଥାଉ ବିଭିନ୍ନ ଜାଗା ଜାଗାକୁ ଯାଇପାରୁ ଏତେ ପ୍ରଦୂଷଣ ଭଲ ପ୍ରାକୃତିକ ମଧ୍ୟ ଥାଏ ବହୁତ ଧୂଳି ଯାନବାହନ ବା ଧୂଆଁ କିଛି ବି ମାନେ ଅସୁବିଧାର ଆମେ ସମ୍ମୁଖୀନ ହେଇନଥାଉ କିନ୍ତୁ ସହରକୁ ଗଲେ ଗା ଯାନବାହାନର ଶବ୍ଦ ବାୟୁ ପ୍ରଦୂଷଣ ବିଭିନ୍ନ ପ୍ରକାର କମ୍ଫଟେବଲ୍ ଆମେ ଫିଲ୍ କରିପାରୁନି ମାନେ ଠିକ୍ ଭାବରେ ଆମେ ରହିପାରୁନାହିଁ ସହର ମାନଙ୍କରେ ଗାଁ ର ପରିବେଶ ଯେମିତି ଗାଁ ରେ ଆମେ ଠିକ ଭାବରେ ବୁଲା ବୁଲି କରିପାରୁଛୁ ପଡ଼ୋ ପଡ଼ୋଶୀମାନଙ୍କ ସାଙ୍ଗରେ ଆମର ଦୁଃଖଭାବ ସବୁ କହିପାରୁଛୁ ସେମିତି ସହର ମାନଙ୍କରେ ଘରେ ବସି ରହିଥାଉ ଚାରି କାନ୍ଥ ଭିତରେ ଆବଦ୍ଧ କୋଠରୀ ଭଳି ରହିଥାଉ କୋଠରୀରେ ବନ୍ଦି ହେଇଥିବା ଭଳି ଲାଗେ ଠିକ ଭାବରେ କଥାବାର୍ତ୍ତା ମଧ୍ୟ ହେଇପାରୁନାହିଁ ସେମିତି ସହର ସହରର ସହରର ଅବସ୍ଥା ନଦୀ ପୋଖରୀ ଏ ଏ ସବୁ କିଛି ନାହିଁ ଆମେ ଯାହାଫଳରେ ଗାଁ ରେ ଏ ସବୁ କିଛି ଅଛି ଆମେ ଠିକ ଭାବରେ ଗାଧେଇବାକୁ ଯାଇପାରୁ ମିଳିମିଶି ସାଙ୍ଗସାଥୀ ହୋଇ ଭଲ ଲାଗେ ତ ଆମର ଯୋ ଆମର ଯେ ଏଇ ଗାଁ ରେ ଯେଉଁ ଯୁବପିଢ଼ି ଯୁବପିଢ଼ି ମାନେ ଅଛନ୍ତି ସେମାନେ ଭବିଷ୍ୟତରେ ଯଦି ବାହା ହେଇକି ଯାଆନ୍ତି ଠିକ ଭାବରେ ଚଳିପାରନ୍ତି ନାହିଁ କାରଣ ଆମ ପରିବ ଆମ ଗାଁ ରେ ଯେମିତି ପରିବେଶ ସେମାନେ ଉପଭୋଗ କରିକି ଯାଇଥାନ୍ତି ଗାଁରେ ଗାଁରେ ଯାହା ପରିବେଶ ଥାଏ ଯେମିତି ପାଣି ପବନ ସେମାନେ ଉପଭୋଗ କରି କରିଯାଇଥାନ୍ତି ସହର ମାନଙ୍କରେ ସେପରି ସୁବିଧା କିଛି ନଥାଏ ସେଥିପାଇଁ ଟିକେ ମାନେ ଅସୁବିଧାର ସମ୍ମୁଖୀନ ହେଇଥାନ୍ତି